ହଁ ମୁଁ ଚିତ୍ରାଙ୍କନ କ୍ଲାସ୍ ଏବଂ କର୍ମଶାଳାରେ ନେଇଛି ଏହି ଅଭିଜ୍ଞତାରୁ ମୁଁ ବହୁତ କିଛି ଶିଖିଲି ଚିତ୍ରକୁ ଚିତ୍ର ବି ମୋତେ ମିଳିଲା ଆଜିକାଲି ଚିତ୍ର ଉପରେ ବେଶୀ ପ୍ରାଧାନ୍ୟ ଦିଆଯାଉଛି ଚିତ୍ର ଚିତ୍ରରେ ବହୁତ ପଇସା ବି କମାଇ ହେଉଛି ଆଉ ଏବେ ଭୋଜି ଭାତ ଯାହାବି ହେଲେ ବାହାରେ ପଇସା ଚିତ୍ର ଆଙ୍କିଲେ ବହୁତ ପଇସା ମିଳୁଛି ଆମେ ଯେଉଁ ବାହାର ଲୋକଙ୍କୁ ଚିତ୍ରାଙ୍କନ କରିବା ପାଇଁ ଡାକିବା ଆମେ ଆମ ସେହି ଚିତ୍ରାଙ୍କନ ଶିଖି ଆମେ ଆମର ନିଜର ବି ଆମେ କରିପାରିବା ଆମେ ବାହାରୁ ଡାକିବାକୁ ପଡ଼ିବ ନାହିଁ ଆମେ ଆମ ପସନ୍ଦରେ ନିଜ ପସନ୍ଦରେ ଆମକୁ ଯାହା ପସନ୍ଦ ଲାଗିଲା ତାହା ଆମେ କରିପାରିବା ଆଉ ପଇସାକୁ ପଇସା ବି ଆମର ବଞ୍ଚିଗଲା ସବୁ ସୁବିଧା ହେଲା ଆଉ ମୁଁ ଅଭିଜ୍ଞତା ବି ବହୁତ ଭଲ ପାଇଲି ଯାଇକି ଚିତ୍ର ଶିଖିବାରୁ ମୋତେ କେତେ ଜଣ ଭଲ ଗୁରୁଜୀ ବି ମିଳିଲେ ଚିତ୍ରାଙ୍କନର ଯାହା ଯେଉଁ ଗୁରୁଜୀମାନେକି ମୋତେ ବହୁତ ପସନ୍ଦ କରୁଥିଲେ ଆଉ ମୋ ଘରେ ରହିଥିଲେ ଏହି ଅଭିଜ୍ଞତା କେବେ ବିି ହାସଲ କରିପାରିନଥାନ୍ତି ମୁଁ ଆମ ଘରେ ବହୁତ ଚିତ୍ର କରିକିରି ଘର ସଜାଇଛ ବି ଆଉ କାଠ ଖୋଳି ଖୋଳିକି ବି ଚିତ୍ର ଅଙ୍କନ କରିଛି ଆଉ ବାଉଁଶ ଗଛରୁ କାଟିକି ବି ତାହା ଚିତ୍ରାଙ୍କନ କରିଛି ମୋତେ ଚିତ୍ର କରିବାକୁ ବହୁତ ଭଲ ଲାଗୁଛି